ଗ୍ରାମାଞ୍ଚଳର ଲୋକମାନେ କିପରି ସୁସ୍ଥ ଭାବରେ ବଞ୍ଚିତ ରହିବେ ସେଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ସେଥିପାଇଁ ସରକାର ପ୍ରତ୍ୟେକ ଗାଁରେ ଆଶା ଓ ଅଙ୍ଗନବାଡ଼ି ଦିଦିକୁ ତାଲିମ ଦେଇ ରଖିଛନ୍ତି ସେମାନେ ଗର୍ଭ ଅବସ୍ଥାଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଟୀକା ଏବଂ ଔଷଧ ଦିଅନ୍ତି ଗର୍ଭ ଅବସ୍ଥାରେ ପୋଲିଓଠାରୁ ରକ୍ଷା ପାଇବା ପାଇଁ ଟୀକା ଦିଆଯାଏ ଛୁଆ ଜନମ ହେବା ପରେ ବିଭିନ୍ନ ବୁଷ୍ଟରୁ ଟୀକା ଦିଆଯାଏ ଏହିପରି ଭାବରେ ପରେ ସରକାର ପୋଲିଓ ଟୀକାକରଣ କରନ୍ତି ସରକାରଙ୍କର ପ୍ରୟାଶ୍ ଯୋଗୁଁ ଏବେ ଓଡ଼ିଶାରେ ପୋଲିଓ ଓ ଛୁଆ ଜନ୍ମ ହେଉନାହାନ୍ତି